ଆମ କେନ୍ଦ୍ରାପଡ଼ା ଜିଲ୍ଲା ପ୍ରସିଦ୍ଧ କେବଳ ବଳଦେବ ଜିଉଁ'ଙ୍କ ପାଇଁ ପ୍ରଥମେ ସେ ହେଉଛନ୍ତି ଆମ କେନ୍ଦ୍ରାପଡ଼ା ଜିଲ୍ଲାର ମୁଖ୍ୟ ଦେବତା କେନ୍ଦ୍ରାପଡ଼ା ତାଙ୍କର ପାଇଁ ପ୍ରସିଦ୍ଧ ତାଙ୍କର ଭୋଗ ହେଲା ରସାବଳି ରସାବଳି ଆଉ ପୋଟଳି ପିଠା କେନ୍ଦ୍ରାପଡ଼ା ହେଉଛି ଅନ୍ୟତମ ଠାକୁରଙ୍କର ଭୋଗ ଆମ କେନ୍ଦ୍ରାପଡ଼ା ବଳଦେବ ଜିଉଁ'ଙ୍କର ଭୋଗ ଚାଷ କହିଲେ ଆମର କେନ୍ଦ୍ରାପଡ଼ାରେ ବହୁତ ଚାଷ ହୁଏ ତା ଭିତରୁ ଅନ୍ୟ ହେଉଛି ଝୋଟ ଚାଷ